ଆମ ଢେଙ୍କାନାଳ ଜିଲ୍ଲାରେ ଢେଙ୍କାନାଳରେ ଭଲ ପାର୍କ ଅଛି ସେଇଠି ଭଲ ଖେଳ ହଉଛି ଆଉ ଢେଙ୍କାନାଳ ଲକ୍ଷ୍ମୀ ମେଢ଼ ଭଲ ହେଉଛି ଆଉ ସେଇଟା ସାଇ ମନ୍ଦିର ଭଲ ଅଛି ସେଠିକି ସବୁ ଯାଆନ୍ତି ବୁଲାବୁଲି କରନ୍ତି ସାଇ ମନ୍ଦିର ପାର୍କ ଯେଉଁ ୟେ ପାର୍କଟାରେ ସେଇଠି ଭି ବୁଲନ୍ତି ଏମିତି ବୁଲି ବୁଲା କି ଗାଆଁରେ ଆସନ୍ତି ଆଉ